ହଁ ଆଜ୍ଞା ଆପଣ ଆପଣ କିଏ ଟ୍ରାଫିକ୍ ପୋଲିସ୍ କହୁଛନ୍ତି ତ ଆଜ୍ଞା ମୋ ବାଇକ୍ ଟା ଟିକେ ହଜିଗଲା ହଜିଗଲା ପାଖରେ କଣ କରିବି ବୟସ୍କ ଲୋକ ଆଜ୍ଞା ମୁଁ ଜଷ୍ଟ୍ ସେଇଠି ଥୋଇଛି ବୟସ୍କ ଲୋକ ତ ସିନିୟର୍ ସିଟିଜେନ୍ ତେଣୁ ବାଇକଟା ଏଠି ରଖିଦେଇକି ଜଷ୍ଟ୍ ଏ ଦୋକାନେରେ କଣ ଟିକେ ନା କୁ କିଣୁଥିଲି ମୁଁ ଆସି ଦେଖିଲାବେଳକୁ ଆଉ ବାଇକଟା ମୋର ନାହିଁ ସାର୍ କଣ ଟିକେ ହେଲ୍ପ କରନ୍ତୁ ନାଇ ନାଇ ନାଇ ଏଇ ଟ୍ରାଫିକ୍ ରଖିଥିଲି ଆଜ୍ଞା

ଆଜ୍ଞା ହଁ ହଁ ହଁ ଯେ ଏଠି

ଆଜ୍ଞା ଆଜ୍ଞା ହଁ ହେଲେ ମୁଁ ଟିକେ ମାନେ ଟିକେ ଭଲ ହୁଅନ୍ତା ମୋ ବାଇକ୍ଟା ବୁଢ଼ା ଲୋକ ବଡ଼ ହଇରାଣ ହେଉଛି ଏଁ ଆଉ ଟିକେ ମୋର ଅସାବଧାନତା ଆଜ୍ଞା ମୋର ଟିକେ ହଁ ହଁ ହଁ ହଁ ଟିକେ ଆପଣ ଆପଣ ଟିକେ ଦେଖନ୍ତେନି ମୁଁ ଏ ଦେଖୁଛି ଏଠି ସିସି ଟିଭି ଲାଗିଛି ହଁ ସିସି ଟିଭି ଲାଗିଛି ତାକୁ ଟିକେ କେମିତି କଣ କଲେ କିଏ ସେ ନେଇଛି କଣ କରିଛି ଟିକେ ସୁବିଧାରେ ମୋତେ ମିଳିଯାଆନ୍ତା ବୋଲି ମୁଁ ଭାବୁଛି ଆଜ୍ଞା ଓ ଆର୍ ଜିରୋ ଟୁ ଏ ସି ଆଠ ଶୂନ ପାଞ୍ଚ ତିନି

ଆଚ୍ଛା ଆଚ୍ଛା ତାହେଲେ ମୁଁ ବର୍ତ୍ତମାନ ଲେଖୁଛି ତାହେଲେ ଆପ୍ଲିକେସନ୍ ଆପଣଙ୍କ ପାଖକୁ ଗୋଟେ ଆଉ ପାଖ ପୋଲିସ୍ ଷ୍ଟେସନକୁ ଗୋଟେ ମୋର ନଅଟା ଦଶ ମିନିଟିରେ ମୁଁ ଏଠି ଆସି ପହଞ୍ଚିଲି ଘଣ୍ଟା ଦେଖିଥିଲି ଆଜ୍ଞା ଏଠି ଜଷ୍ଟ୍ ପାଞ୍ଚ ମିନିଟ୍ ହେଇନି ତ ସେ ଦୋକାନରେ ଗୋଟେ ଜିନିଷ କିଣିଲା ବେଳକୁ ମୁଁ ଆସିକି ଦେଖେ ତ ମୋ ବାଇକ୍ ଆଉ ନାହିଁ ନଅଟା ଦଶ ପନ୍ଦର କି କୋଡ଼ିଏ ଏଇ ଭିତରେ ବାଇକ୍ ଟା ଚୋରି ହେଇଛି ଆଉ ନା ସେମିତି ମୋର ଲକ୍ଷ୍ୟ ନାହିଁ ତଥାପି ତାଙ୍କୁ କଣ ଆମେ କହିବା ସେମାନଙ୍କୁ କଣ ସହଜରେ ଧରିହବ ଚୋରଗୁଡ଼ାଙ୍କୁ କି ମାନେ ସିଏ ଆମକୁ ଲକ୍ଷ୍ୟ କରିଥିବେ ଆମର କଣ ଦରକାର ତାଙ୍କୁ ଲକ୍ଷ୍ୟ କରିବା

ଆଜ୍ଞା ଆଜ୍ଞା ଆଜ୍ଞା ହଉ ତାହେଲେ ମୁଁ ତାହେଲେ ବାହାରିଲି ଆଉ ଆପଣ ଟିକେ ସେ ସିସି ଟିଭି ଫୁଟେଜ୍ଟାକୁ ଦେଖନ୍ତୁ ଟିକେ

ହ ହଉ ଏବେ ତ ଖରା ହେଲାଣି ମୁଁ

ଅ ହ ଇଏ ପାଖେରେ ପୋଲିସ୍ ଷ୍ଟେସନ୍ଟା କେତେ ବାଟ ଦେଢ଼ କିଲୋମିଟର ବାଟ ପୁଣି ଚାଲିକି ଯିବାକୁ ପଡ଼ିବ କି କଣ ଅଟୋଫୋଟ ଏଇ ବ୍ୟବସ୍ଥା ଅଛି କି ଆଜ୍ଞା ଏଇ ରାସ୍ତାରେ

ଆଚ୍ଛା ମୁଁ ଦେଖେ ଆଉ ଖରା ହେଲାଣି ତ ଖରା ହେଲାଣି ଜୋର୍ ହଁ ଆଉ କଣ କରିବା ବୁଢ଼ାଲୋକ କଣ ମୁଁ ଯାଏଁ ଆଉ ମୋ ର୍ଦୁଭାଗ୍ୟ ଆଉ କଣ କରିବି ଏଁ ବଡ଼ ମାନେ ମୋ ମନ ଯାହା ହେଉଛି ଆପଣ ଜାଣି ଚିନ୍ତା କରିପାରିବେନି ଟିକେ ହେଲ୍ପ କରନ୍ତୁ ଆଉ କଣ କରିବା

ଆଚ୍ଛା ଆଉ ଆଚ୍ଛା